ଆମ ଗାଆଁ ରେ ତିନିଟା ନଳ କୁପ ଅଛି ତିନିଟାରୁ ଦିଟା ଚାଲୁଛି ଆଉ ଗୋଟେ ଖରାପ ଅଛି ସେଇଟା ବାଗା ହେଲାଣି ମଝିରେ ମଝିରେ ପାଣି ଆସୁଛି ଫିର୍ ସୁଖି ଯାଉଛି ଆଉ ଯେଉଁ ଦିଟା ପାଣି ଆସୁଛି ଗାଆଁ ରେ ଏତେ ଲୋକ ତ ଭିଡ଼ ରୁହେ ନଳ କୂପ ପାଖରେ ଆଉ ଲୋକମାନେ ବି କରିଛନ୍ତି ତାଙ୍କର ବୋରିଂ ନିଜ ନିଜ ଘରେ ବହୁତ କମ ଲୋକ କରିଛନ୍ତି ଆଉ ଲୋକ ପୋଖରୀରୁ ବି ପାଣି ନିଅନ୍ତି ପୋଖରୀ ପାଣିରେ ଗାଧାନ୍ତି ପୋଖରୀ ପାଣିକୁ ମାନେ ପିଅନ୍ତି ବି ତ ଦେହ ଫେହ ଖରାପ ହୁଏ ସେହି ପାଣିରେ ତ ଟ୍ୟୁବ ୱେଲରୁ ପାଣି ନେଇକି ପିଅନ୍ତି ନଳ କୂପ ପାଣି ଲୁହାଳିଆ ଆସେ ହେଲେ ଚଳିଯାଏ ଭିଡ଼ ସେଠି ରୁହେ ଲୋକମାନେ ଆସିକି ଲାଇନ ଲଗାନ୍ତି ଦି ତିନି ଘଣ୍ଟା ପରେ ପାଣି ନିଅନ୍ତି ସେହି ପାଣିରେ ଗାଧାନ୍ତି ସେହି ପାଣିକୁ ପିଅନ୍ତି ତ ସମୟ ଲାଗେ ଧୀରେ ଧୀରେ ମାନେ ପାଣିର ଏତେ ସୁବିଧା ବି ନାହିଁ ଆଉ ଲୋକମାନଙ୍କ ଘରେ କୂଅ ବି ଖୋଳିଛନ୍ତି କୂଅ ରୁ ପାଣି ଆସେ ବଟ୍ ବର୍ଷା ଦିନ ଶୀତ ଦିନ ପାଣି ଆସେ ଆଉ ଖରା ଦିନ ଯେଉଁ ଚାରି ମାସ ସେଇ ପାଣିଟା ଶୁଖିଯାଏ ଶୁଖିଯାଇଥାଏ ଲୋକମାନେ ବହୁତ ହଇରାଣ ହୁଅନ୍ତି ଯେଉଁ ମାନଙ୍କ ଘରେ ବୋରିଂ ଅଛି ସେ ମାନେ କରି ନିଅନ୍ତି ଠିକଠାକ ମାନେ ପାଣି ଫାଣି ତାଙ୍କର ଅସୁବିଧା ହୁଏନି ଯେଉଁମାନେ ପାଣି ନିଅନ୍ତି ନଳ କୂପରୁ ସେହିମାନେ ଦି ତିନି ଘଣ୍ଟା ଲାଇନରେ ଠିଆ ହୋଇକି ତାଙ୍କୁ ଟାଇମ ଲାଗେ ସିଏ ନେବାକୁ ବହୁତ ସମୟ ନିଅନ୍ତି ତ ପାଣି ବି ଆସେ ଏତେ ଲୋକ ଗାଆଁ ସାରା ଅଧା ଲୋକ ପୂରା ନିଅନ୍ତି ଦିଟା ନଳ କୂପରୁ କେତେ ସମୟ ସେ ଅପେକ୍ଷା କରିକି ନିଅନ୍ତି ସେଇଥି ପାଇଁ ବର୍ଷା ଦିନେ ଆଉ ଶୀତ ଦିନେ ପାଣି ଟା ପାଣି ଟା ଠିକଠାକ ହେଇଯାଏ ବଟ୍ ଖରା ଦିନେ ଟିକେ ପ୍ରୋବ୍ଲେମ୍ ହୁଏ ଅସୁବିଧା ହୁଏ ଖରା ଦିନ ଚାରି ଚାରି ମାସ ଯାକ ସେଇ ଟାଇମଟା ରେ ଟିକେ ଆଡଜଷ୍ଟ କରିବାକୁ ପଡ଼େ